ଆମର୍ ଓଡ଼ିଶାରେ ଚାଷ୍ ବାଡ଼ି ତ ବହୁତ୍ ହେଉଛେଁ କିନ୍ତୁ ଏଇ ଜେନ୍ ଲୋକ୍ ବାହାର୍ କେ ଯାଉଛେ ସାମାନ୍ ମାନେ ସବୁକିଛି ବଢ଼ିଆ ଗାଡ଼ିମାନେ ଯାଉଛେଁ ଟ୍ରେନରେ ଯାଉଛେଁ ବସ୍ରେ ଯାଉଛେଁ ବାହାରୁ ଗାଡ଼ିମାନେ ଆଉଛେଁ ବେଲେ ସେ ଜିନିଷ୍ ମାନେ ଆର୍ ବଢ଼ିଆ ସମାନ୍ ମାନେ ପହଞ୍ଚୁଛି ଲୋକମାନେ ଜେନ୍ ବାହାର୍ ରାଜ୍ୟମାନଙ୍କୁ ଯାଉଛେଁ ତା'ପରେ ଏଇ ବାହାରକୁ ବି ଯାଉଛେଁ ସାମାନ୍ ମାନେ ୟାଡ଼କେ ଆରୁ ୟାଡ଼ୁ ବହୁତ୍ ଜିନିଷ୍ ଯାଉଛେଁ ତେବେ ଆମର୍ ମେନ୍ ହେଉଛେଁ ଚାଷୀ ଜାଗା ହେଉଛେଁ ଓଡ଼ିଶା ସେଥିର୍ ଲାଗି ଓଡ଼ିଶା ହେଇଛେଁ ମେନ୍ ଚାଷୀ ଜାଗା ଆରୁ ଇଠି ବହୁତ୍ ଲୋକ୍କୁ ଇ ଯାନବାହାନ୍ରେ ଯିବାର୍ ଲାଗି ସୁବିଧା ହେଉଛେଁ ବି ସେଠି ସାମାନ୍ କରିବା ଡ଼େଭଲପମେଣ୍ଟ ହେଉଛେଁ ଆର୍ ଲୋକ୍ ଯାଇପାରୁଛନ୍ ଲୋକ୍ ଖାଇପାରୁଛନ୍ ବାହାର୍ କେ ଦୁବେ ଫୁବେ ଇଂଲଣ୍ଡ ଆମେରିକା ସବୁ ଯାଉଛେଁ ଦିଲ୍ଲୀ ମୁମ୍ବେଇ ସବୁଆଡ଼େ ଯାଉଛେଁ ଓଡ଼ିଶାନୁ ଯାଇ କିରି ବୋଲେ ସେଥିର୍ ଲାଗି ବହୁତ୍ ଡ଼େଭେଲପମେଣ୍ଟ ହେଉଛେଁ ପନିପରିବା ଲାଗି ଆଉ